ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରକାରର ଲାଣ୍ଡମାର୍କ ବା ପର୍ଯ୍ୟଟନ ସ୍ଥଳ ରହିଅଛି ଯାହାକୁ ଲୋକମାନେ ପରିଦର୍ଶନ କରିବାକୁ ଆସିଥାନ୍ତି ବହୁତ ଆଡ଼ରୁ ଲୋକ ଆସିଥାନ୍ତି ଆମ ଜିଲ୍ଲାର ଲୋକ ଯିବା ସହିତ ବହୁତ ଆଡୁ ଓଡ଼ିଶାର କୋଣ ଅନୁକୋଣରୁ ମଧ୍ୟ ଲୋକ ଆସିଥାନ୍ତି ଯେମିତିକି ଆମର ଗୋଟିଏ ଜାଗା ହେଲା ଚଣ୍ଡିଖୋଲରେ ଚଣ୍ଡୀ ମନ୍ଦିର ସେଠି ମା ଚଣ୍ଡୀ ବହୁତ ପ୍ରସିଦ୍ଧ ତା ସହିତ ଆପଣଙ୍କର ବିରଜା କ୍ଷେତ୍ର ରତ୍ନଗିରି ତାପରେ ଆପଣଙ୍କର କଣ ମହାବିନାୟକ ଏ ମହାବିନାୟକରେ ବହୁତ ଦେଖିଲା ଭଳିଆ ଜାଗା ସେହିଟା ଗୋଟିଏ ପାହାଡ଼ ଉପରେ ଗୋଟିଏ ଭଲ ମନ୍ଦିର ହୋଇଛି ଆଉ ସେଠିକି ବହୁତ ତୀର୍ଥଯାତ୍ରୀ ମଧ୍ୟ ସେଠିକି ଯିବା ଆସି ଆସିଥାନ୍ତି ଦେଖିବା ପାଇଁ ଆଉ ଡେଲି ପାଖାପାଖି ଶହେ ଦେଢ଼ଶହ ବସ୍ ଗାଡ଼ି ସବୁ ଏଠି ଲାଗିଥାଏ ପର୍ଯ୍ୟଟକମାନେ ଆସିଥାନ୍ତି ଦେଖିବା ପାଇଁ ଆଉ ସବୁଠାରୁ ଆମର ଭଲ ଜାଗା ହେଉଛି ବିରଜା କ୍ଷେତ୍ର ଏଠି ଓଡ଼ିଶା ବାହାରୁ ମଧ୍ୟ ଲୋକ ଆସନ୍ତି କାହିଁକିନା ଏହା ହେଉଛି ଗୁପ୍ତଗଙ୍ଗା ନାମରେ ପରିଚିତ ଏଠି ଲୋକମାନେ ପିଣ୍ଡ ଦେଇ ସେମାନଙ୍କର ପୁଣ୍ୟ ଅର୍ଜନ କରିଥାନ୍ତି